ମାଛ ଧରିବାକୁ ଯିବାପାଇଁ ଲୋକମାନେ ବହୁତ ଜିନିଷ ବ୍ୟବହାର କରନ୍ତି ଜାଲ ମୁଖ୍ୟତଃ ଜାଲ ବିଶିଷ୍ଟ କଣ୍ଟା ପୋଳୁଅ ଜନ୍ତିଆ ମୁଗୁରା ବଜା ଆଉ ବନିଶି କଣ୍ଟା ଏଗୁଡ଼ା ନେଇ ବ୍ୟବହାର କରନ୍ତି ମାଛ ଧରିବାରେ କିନ୍ତୁ ଏବେକାର ଲୋକମନେ ଡଙ୍ଗାରେ ଯାଇ ଜାଲ ବିଛାଇ ନଦୀ ମଝିରେ ଯାଇ ମାଛ ଧରିବାର ବ୍ୟବସ୍ଥା କରୁଥାନ୍ତି କିନ୍ତୁ ଆଜିକାଲି ଲୋକମାନେ ବୋଟ୍ ରେ ଯାଇ ମାଛ ଧରିବା ବି ବ୍ୟବହାର କରନ୍ତି କିନ୍ତୁ ଏବେ ଆମର ବୋଟ୍ ରେ ଯାଇ ମାଛ ଧରିବାର ବ୍ୟବହାର କରନ୍ତି ଛୋଟ ମାଛ ପକାଇ ବଡ଼ ମାଛ ମଧ୍ୟ ଧରିପାରନ୍ତି ବନିଶି କଣ୍ଟାରେ ହେଲେ ଜଣେ ଲୋକ ଆବଶ୍ୟକ ପଡ଼ିଥାଏ ପୋଖରୀକୁ ଜାଲ ପକାଇ ଜାଲକୁ ଭିଡିଥାନ୍ତି କିନ୍ତୁ ଜିଆକୁ ବନିଶି କଣ୍ଟାରେ ଲଗାଇ ମାଛ ଧରନ୍ତି ଏହିସବୁ ମାଛ ଧରିବା କୌଶଳ ଆଗ କାଳରେ ଲୋକମାନେ ବଦଳ ଅବଲମ୍ବନ କରିଥାନ୍ତି